ଆମର ସାଂସ୍କୃତିକ ସ୍ଥାନ ଗୁଡ଼ିକ ହେଉଛି ଆମର କଳା ବିକାଶ କେନ୍ଦ୍ର ସାରଳା ଭବନ ଶହୀଦ ଭବନ ଆଉ ଆମର ହେଉଛି ବାଲିଯାତ୍ରା ଆମର ସାଂସ୍କୃତିକ କାର୍ଯ୍ୟ କାର୍ଯ୍ୟକ୍ରମ ସେଠି ହୁଏ ଆମର ବହୁତ ସେପଟ ସବୁ ରାଜ୍ୟରୁ ଲୋକମାନେ ଆସନ୍ତି ସବୁ କିଛି କଳା ପ୍ରଦର୍ଶନ କରନ୍ତି ନୃତ୍ୟ ସଂଗୀତ ସବୁକିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଆମର ସେଇଠି ବାଲିଯାତ୍ରା ପଡ଼ିଆରେ ପ୍ରୋଗ୍ରାମ୍ରେ ସମସ୍ତେ ଆସନ୍ତି ସବୁ ରାଜ୍ୟରୁ ସବୁ ଭଲ ହୁଏ ଆଉ ଆମର ମାରୁତି ମଣ୍ଡପରେ ଆମର ରାମାୟଣ ମହାଭାରତ ହୁଏ ଆଉ ଆମର ରାମଲୀଳା ହୁଏ ତା'ପରେ ଆମର କଳା ବିକାଶ କେନ୍ଦ୍ରରେ ଆମର ଓଡ଼ିଶୀ ହେଉଛି ଆମର ବହୁତ ସେଠି ଓଡ଼ିଶୀ ପ୍ରୋଗ୍ରାମ୍ଟା ବହୁତ ହୁଏ ଓଡ଼ିଶୀ ଓ ଡାଲଖାଇ ହୁଏ ସମ୍ବଲପୁରୀ ହୁଏ ତା'ପରେ ଆମର ଅନ୍ନପୂର୍ଣା ଥିଏଟର୍ରେ ଆମର ହେଉଛି ସବୁକିଛି ନାଟକ ବହୁତ ନାଟକ ପ୍ରଦର୍ଶନ ହୁଏ ଆଉ ଆମର ଐତିହାସିକ ନାଟକ ସବୁ ହୁଏ ଆଉ ଆମର ବଡ଼ ଜାଗା ଅଛି ସବୁ ଜାଗାରେ ଆମର ଅନଲାଇନ୍ ଟିକେଟ୍ ବୁକିଙ୍ଗ ହେବାର ବି ସୁବିଧା ସୁଯୋଗ ମିଳେ ଆଉ ତା'ପରେ ଆମର ସବୁ ଲୋକ ବସିଲା ଭଳିଆ ପାଞ୍ଚଶହ ଛଅଶହ ଲୋକ ବସିଲା ଭଳିଆ କ୍ୟାପାସିଟି ଅଛି ଆଉ ସବୁଠୁ ଆମର ଐତିହାସିକ ପ୍ରୋଗ୍ରାମ୍ ହେଉଛି ଆମର ବାଲିଯାତ୍ରା ସାଂସ୍କୃତିକ ପ୍ରୋଗ୍ରାମ୍ ସବୁ ସେଇଠି ଅନୁଷ୍ଠିତ ହୁଏ ସବୁ ରାଜ୍ୟରେ ଲୋକମାନେ ଆସି ସେଇଠି କଳା ପ୍ରଦର୍ଶନ କରନ୍ତି